ମୋ ଖାଦ୍ୟର ନାମ ପସନ୍ଦ ହେଉଛି ଭାତ ଡାଲି ତରକାରୀ ପାପଡ଼ ଏବଂ ସାଲଡ଼ ମୋ ପସନ୍ଦ ତାକୁ ମୁଁ ଅର୍ଡ଼ର୍ କରିବାକୁ ଚାହୁଁଛି ରେଷ୍ଟୁରାଣ୍ଟ ମାଲିକଙ୍କ ଆପଣଙ୍କ ପସନ୍ଦରେ ମେନୁ ବିଷୟରେ ଜାଣିଛନ୍ତି ଆପଣ ଆପଣଙ୍କ ସଂଯୋଗ ଅଧରୁ ପୁନଃବୂତ୍ତି କରିବାକୁ ଚାହୁଁଛି ମୋତେ ଡାଲି ଭାତ ଏବଂ ପାପଡ଼ ତରକାରୀ ପସନ୍ଦ ହେଉଛି ଆପଣ ଏହାର ମାଲିକଙ୍କୁ ସହିତ କଥା ହେଉଛନ୍ତି ଏହା ମୁଁ ପସନ୍ଦ ଖା ଭାତ ଡାଲି ତରକାରୀ ହେଉଛି ପସନ୍ଦ